ହ୍ୟାଲୋ ଆମେ ଗଲେ ଭଲ ଭଲ ଭେରାଇଟ୍ର ଜିନଷ ଅନାଉସଛି ରେଟ୍ଟା ପାଞ୍ଚଶହ ଟଙ୍କା ଲାଖା ବିକୁଛୁ ଭାଇନା ଖାଇବା କଇବୁ ବେଶୀ ଭଲ ଲାଗେ ଯେ ଖାଇବାକୁ ଆସିବ ଭେରାଇଟ୍ ଅଛି ସିଙ୍ଗଡ଼ା ଅଛି ପୁରି ଅଛି ଗାରି ଅଛି ଦହିବରା ସେଇଟା ମାନେ ମିଳିବ ନା ଗୋଟେ ଦାମ୍ ନାହିଁ ସେଇଠି ଦେଖିକି ଅଛି କେଉଁଟା ଚାଳିଶି କେଉଁଟା ପଚାଶ ଏମିତି ଅଛି କ'ଣଟା ଖାଇବେ ଯେ ସିଙ୍ଗଡ଼ା ବେଶୀ ଖାଇବେ ଆଉ ସବୁ ସବୁ ଅଛି ହଉ ଆସ ହେଲେ ଦୋକାନ ଦେଖିଛ ନା ନାହିଁ ଆଉ ତମର ଇଏ ଗାଁର ସାଇପଡ଼ିଶା କହିଦିଅ ସେଇଠି ଭଲ ଭଲ ଜିନିଷ ମିଳୁଛି ଟିଫିନ୍ ବା ଡିନର୍ ବି କରିହେବ ମୋର ଦୋକାନରେ ଗୋଟେ ଦିନ ଖାଇଲେ ସମସ୍ତେ ସବୁଦିନ ଖାଇବାକୁ ଇଚ୍ଛା ହବ ଆମର ଦୋକାନଠୁ କ୍ୱାଲିଟି ଆଉ କେଉଁଠି ମିଳିବ ନାହିଁ ହଉ ଏବେ ଆସ ହେଲେ